ବିହା ବିହା ବାଗିର୍ ବଡ଼୍ ଭୋଜିଟେ ଯେନୁ ବି ହେସି ଯେନ୍ତା କି ଆମର୍ ମିଟିଙ୍ଗ୍ କି ଯେନ୍ଟା ବି ହଉ ହେନ୍ତା ସେ ଭିଡ଼୍ ଭାଡ଼୍ ଜାଗାରେ ଇ ଟାଇମ୍ରେ ଆମେ ପାଏନ୍ଟା ଯୋଉ ଯୋଗାସୁଁ ଆମେ ଆମର୍ ପାଖେ ଇ ଲୋକର୍ ପାଖେ ଯେଣ୍ଟା ବୋରିଙ୍ଗ୍ ଥିସି ସେ ବୋରିଙ୍ଗ୍କେ ଚଲେଇ ନେଇକରି ଆମର୍ ଗୁଟେ ଟାଙ୍କି ଅଛେ ସେ ଟାଙ୍କିନୁ ଗୁଟେ ସେନେ ବେଲେ ଆମର୍ ଚଲା ବୁଲା ଟାଙ୍କି ସେନୁ ଯେଣ୍ଟା ଆମେ ଇନୁ ଗୁଟେ ଜାଗାନୁ ଗୁଟେ ଜାଗାକେ ନେଇପାର୍ମା ସେ ହିସାବ୍ରେ ସେ ଟାଙ୍କିଟା ବନା ହେଇଛେ ସେ ଟାଙ୍କିରେ ଆମେ ପାଏନ୍ ପୁରା ଫୁଲ୍ ଭରିଦେସୁଁ ଆର୍ ସେଟା ସେଟା ଫୁଲ୍ ହେଲା ପରେ ଆମେ ସେ ଭୋଜି ଭାତ୍ କି ହେନ୍ତା ଯେନ୍ ବି ଭିଡ଼୍ କାମ୍ ହେସି ସେ ଜାଗାରେ ଆମେ ଲଗାସୁଁ କାଁ କରି ସେନୁ ତାପରେ ଅଚିନ୍ତା ଆମେ ସେନୁ ଲାଇନ୍ ଯିବ ଲାଇନ୍ ନାଇଁ ରହେବାର୍ ନାଇଁ ରହେଲେ ପାତାଲ୍ ବୋରିଙ୍ଗ ଚଲାମା କି ଇଟା ସେଟା କିଛି ଅସୁବିଧା ନାଇଁ ଥାଏ ଆରମ୍ସେ ସେ ପାଏନ୍କେ ଆମେ ଯେତେବେଲେ ଚାହେମା ଯେତେ ଚାହେମା ୟୁଜ୍ କରିପାର୍ମା ରନ୍ଧା ବଢ଼ାରୁ ନେଇ କରି ଲୋକର୍ ଖିଆ ପିଆ ଉଁଚା ଉଁଚି ତକ୍